ଏହି ଅଞ୍ଚଳର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଦୌଡ଼ରେ ସମସ୍ତେ ଭାଗ ନିଅନ୍ତି ସମସ୍ତେ ଦୌଡ଼ିବାକୁ ଭଲ ପାଆନ୍ତି ସମସ୍ତେ ବହୁତ ପ୍ରକାର ଯେଭଳି ପରିସ୍ଥିତି ହେଲେ ବି ସେମାନେ ହାରନ୍ତି ନାହିଁ ସେମାନେ ସବୁ ସବୁ ପ୍ରତିଯୋଗିତାରେ ଭାଗ କରନ୍ତି ଦୌଡ଼ିବା ପାଇଁ ସେମାନଙ୍କର ବହୁତ ଆଗ୍ରହ ଥାଏ ଦୌଡ଼ିବା ପାଇଁ ଦୌଡ଼ିବା ହେଉଛି ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଦୌଡ଼ିଲେ ସମସ୍ତଙ୍କର ହେଲ୍ଥ୍ ଠିକ୍ ରହିବ କୌଣସି ରୋଗ ମଧ୍ୟ ତାଙ୍କୁ ଆଟାକ୍ କରିପାରିବ ନାହିଁ ଅନେକ ପ୍ରକାର ରୋଗରୁ ସେମାନେ ସୁସ୍ଥ ରହିପାରିବେ ଦୌଡ଼ିବା ଦ୍ୱାରା ସେମାନଙ୍କର ବହୁତ ପ୍ରକାର ଦୌଡ଼ିବା ଦ୍ୱାରା ସେମାନଙ୍କର ବହୁତ ପ୍ରକାରର ରୋଗରୁ ସେମାନେ ବହୁତ ରୋଗ ଦୂର କରିଛନ୍ତି ଦଉଡ଼ିକି ସେମାନେ ବହୁତ ପୁରସ୍କାର ମଧ୍ୟ ପାଇଛନ୍ତି ବହୁତ ଲେଭଲ ପର୍ଯ୍ୟନ୍ତ ଖେଳିଛନ୍ତି ଦଉଡ଼ି ଦୌଡ଼ିଲେ ଯିଏ ବି ଦୌଡ଼ିବ ତାର ହେଲ୍ଥ୍ ଠିକ ରହିବ ତାକୁ ଅନେକ ପ୍ରକାର ରୋଗରୁ ମୁକ୍ତି ହୋଇପାରିବ ସେ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇପାରିବ ଦୌଡ଼ିବା ଦ୍ୱାରା ପିଲାମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ସ୍ୱାସ୍ଥ୍ୟରେ କିଛି ପରିବର୍ତ୍ତନ ଆସିବ ସେମାନେ ଅନେକ ପ୍ରକାର ରୋଗରୁ ମୁକ୍ତି ପାଇପାରିବେ ଆମ ଅଞ୍ଚଳର ଛାତ୍ର ଛାତ୍ରୀମାନେ ଯୋଉଠିବି ଦୌଡ଼ ପ୍ରତିଯୋଗିତା ହୁଏ ସେଠାକୁ ଯାଆନ୍ତି ସେମାନେ ବହୁତ ଭଲରେ ଦୌଡ଼ନ୍ତି ବହୁତ ଭଲ ପ୍ରକାର ବହୁତ ଭଲ ଦୌଡ଼ନ୍ତି ବହୁତ ପ୍ରାଇଜ୍ ବହୁତ ପୁରସ୍କାର ପାଆନ୍ତି କିପରିକି ଅନେକ ପ୍ରକାର ମଧ୍ୟ ପାଇଥାନ୍ତି ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ କେବେବି ଖରାପ ହୁଏନାହିଁ କାରଣ ସେମାନେ ପ୍ରତିଦିନ ଦୌଡ଼ୁଛନ୍ତି ସେପରି ସେଥିପାଇଁ ସେମାନେ ହେଲ୍ଥ୍ ମଧ୍ୟ ଠିକ ରହିଥାଏ